ଆମର ବିଧାୟକ ଅଛନ୍ତି ଶ୍ରୀଯୁକ୍ତ ଭୂପିନ୍ଦର ସିଂ ସେ ଆମର ବିଜୁ ଜନତା ଦଳର ଗୋଟିଏ ପୁରୁଖା ନେତା ଆଉ ବହୁତ ତା ମାନେ ଅଭିଜ୍ଞତା ଥିବା ବ୍ୟକ୍ତି ସିଏ ଆଉ ସେ ଭଲ ଭଲ ଅଛନ୍ତି ଆଉ ଅଞ୍ଚଳକୁ ବୁଲି ବୁଲିକି ଗରିବମାନଙ୍କର ବିଷୟରେ ସେ ଦୁଃଖ ବୁଝୁଛନ୍ତି ତାପରେ ଗଲା ରୋଡ୍ ରାସ୍ତାଘାଟ ସବୁ ବିଷୟରେ ଠିକ୍ ଅଛି ଆମର ଯିଏ ଅଛନ୍ତି ସରପଞ୍ଚ ଅନ୍ତରା ମାଝି ସେ ବି ଜଣେ ଭଲ ଦକ୍ଷ ଲୋକ ଆଉ ସେ ଆମ ସହିତ କଥାବାର୍ତ୍ତା ତା ମାନେ କି ୟୁଥ୍ ୟୁଥ୍ ସାଙ୍ଗ ଯୁବକ ଯୁବତୀ ତା ମାନେ କି ଛାତ୍ର ଛାତ୍ରୀ ଆଉ ଏମାନଙ୍କୁ ବହୁତ ସିଏ ଭଲରେ ପଚାରି ବୁଝନ୍ତି ଯେ କ'ଣ ପଢ଼ା ଲିଖା କେମିତି ଚାଲିଛି ଆଉ କଣ କେମିତି କଲେ ଭଲ ହେବ ଏ ବିଷୟରେ ସେ ଭଲ ତାଙ୍କର ଅଛି ଆଉ ଆମ ଯେଉଁ ସାହି ଅଛି ସେ ଗତ ବର୍ଷ ଆମର ଯେଉଁ ଗୋଟେ ରାସ୍ତା ଥିଲା କଂକ୍ରିଟ୍ ରାସ୍ତା ସେଇଟା ଭାଙ୍ଗି ଯାଇଥିଲା ଆଉ ସେ ରାସ୍ତା ପାଇଁ ଆମେ ସବୁ ଆମର ଯେଉଁ ଥିଲୁ ପିଲାମାନେ ଆମର ସେମାନେ ଆମେ ଯାଇକି ସରପଞ୍ଚଙ୍କୁ ଅଭିଯୋଗ ଆମେ କରିଥିଲୁ ଯେ ସାର୍ ଆଉ ରାସ୍ତା ଖରାପ ହୋଇଯାଇଛି ଗାଡ଼ି ସାଇକେଲ୍ରେ ଯେମାନେ ଆସୁଛନ୍ତି କେତେବେଳେ ଖସିକି ପଡ଼ି ଯାଉଛନ୍ତି ଆଉ ସେ ବିଷୟରେ ତାଙ୍କୁ ଆମେ ଦେଇଥିଲୁ ଗୋଟେ ଅଭିଯୋଗ ତ ସେଟାକୁ ସେ ଥରେ ଆସିଲା ପରେ ଦେଖି ବୁଲି ସାରିଲା ପରେ ତା ମାନେ କି ପଞ୍ଚାୟତରେ ସେ ଗୋଟିଏ ତାମାନେ ଏଇଟା କଲେ ଆଉ ସେ ରାସ୍ତାଟା ତା ମାନେ କି ହୋଇଗଲା କମ୍ପ୍ଲିଟ୍ ଆଉ ତାଙ୍କର କାର୍ଯ୍ୟ ବହୁତ ଭଲ ଲାଗେ ଆଉ ସେ ବହୁତ ତା ମାନେ କି ସାହାଯ୍ୟ କରିବା ଲୋକ ସିଏ ଆଉ ସେ ସେ ଭିତରେ ବହୁତ ଆମକୁ ଇଏ କରନ୍ତି ଭଲ